ଦୋଳପୂର୍ଣ୍ଣିମାକୁ ଆମେ ଦୋଳପର୍ବ କହିଥାଉ ହିନ୍ଦୁମାନଙ୍କର ଏହା ଗୋଟିଏ ମୁଖ୍ୟପର୍ବ ଅଟେ ଏହି ପର୍ବରେ ରାଧାକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ ଏଇ ପର୍ବରେ ଆମର ସମସ୍ତେ ହୋଲି ଖେଳିଥାନ୍ତି ରଙ୍ଗ ଖେଳିଥାନ୍ତି ଏହାକୁ ରଙ୍ଗରପର୍ବ ମଧ୍ୟ କୁହାଯାଏ ଏହା ଆମର ଶୁକ୍ଳପକ୍ଷ ଦଶମୀତିଥିରେ ପାଳନ କରାଯାଏ ରଜ ହଉଛି ଓଡ଼ିଶାର ତାପରେ ରଜ ଅଛି ରଜ ଓଡ଼ିଶାର ଏକ ଆମର ଗୋଟେ ଅନ୍ୟତମ ପର୍ବ ଅଟେ ଏହି ଏହାକୁ ଏହି ରଜପର୍ବକୁ ଆମେ ତିନିଦିନ ଧରି ପାଳନ କରିଥାଉ ପ୍ରଥମ ଦିନକୁ ଆମେ ପହିଲିରଜ କହିଥାଉ ଦ୍ୱିତୀୟ ଦିନକୁ ଆ ରଜସଂକ୍ରାନ୍ତି କହିଥାଉ ଏବଂ ତୃତୀୟ ଦିନକୁ ଶେଷରଜ ବା ଭୂମିଦହନ କହୁ ରଜପର୍ବର ମୁଖ୍ୟ ଆକର୍ଷଣ ହେଲା ଆମର ପୋଡ଼ପିଠା ଆଉ ରଜପାନ ଆ ସବୁ ଗାଁମାନଙ୍କରେ ସହର ମାନଙ୍କରେ ଏବେ ପୋଡ଼ପିଠା ହୁଏ ରଜ ରଜରେ ପୋଡ଼ପିଠା ହୁଏ ଆଉ ରଜପାନ ଖାଇକି ପିଲାମାନେ ଦୋଳି ଖେଳିଥାନ୍ତି ଝିଅମାନେ ସବୁ ଦୋଳି ଖେଳିଥାନ୍ତି ରଜପର୍ବରେ ଆମର ଗୋଟେ ଭୂମିଦହନ ଅଛି ସେଇଥିରେ ଆମେ ଖାଲିପାଦରେ ଆମର ଝିଅମାନେ ଚାଲନ୍ତି ନାହିଁ ସେଥିରେ ଯେଉଁ ପାଦରେ କଦଳୀ ପାଟୁଙ୍ଗାର ଯେଉଁ ଜୋତା ପରିଧାନ କରିକି ଚାଲନ୍ତି ଏହି ସମୟରେ ଆମର ବସୁମତୀ ରଜବତୀ ହୋଇଥାନ୍ତି ଏହି ସମୟରେ ଭୂମିକୁ ଆମେ ଉଁ ଭୂମି କଷଣ କରିବା ନିଷିଦ୍ଧ ଥାଏ ଏହି ସମୟରେ ଯେଉଁ କୃଷକମାନେ ଯେଉଁମାନେ ଜମିକୁ ନଯାଇ ଘରେ ରହି ଆନନ୍ଦରେ ସମୟ ଅତିବାହିତ କରନ୍ତି ଗାଁ ଗାଁ ମାନଙ୍କରେ ତାସ୍ ଖେଳନ୍ତି ଲୁଡ଼ୁ ଉଁ ପଶା ସବୁ ପଶାପାଲି ଏମାନେ ସବୁ ଖେଳନ୍ତି କବାଡ଼ି ମଧ୍ୟ ଖେଳିଥାନ୍ତି ଶେଷରଜ ଦିନ ବସୁମତୀଙ୍କୁ ସ୍ନାନ କରାଯାଏ ଏହିପର୍ବ ପାଳନଦ୍ଵାରା ପରସ୍ପର ମଧ୍ୟରେ ବନ୍ଧୁତା ବା ଏକତା ସୃଷ୍ଟି ହୋଇଥାଏ ତାପରେ ଆମର ଆସିଲା ମାଣବସା ମାଣବସା ମାର ହେଉଛି ଆମର ମାର୍ଗଶୀର ମାସ ଶୁକ୍ଳଦଶମୀରେ ହୋଇଥାଏ ଶୁକ୍ଳଦଶମୀରେ ଯେଉଁ ପ୍ରଥମ ଗୁରୁବାର ପଡ଼େ ତାହାକୁ ଆମେ ମାଣବସା କହିଥାଉ ଏହା ଏଥିରେ ଆମେ ମାଁ ଲକ୍ଷ୍ମୀଙ୍କୁ ପୂଜା କରିଥାଉ ଆଉ ଲକ୍ଷ୍ମୀଙ୍କର ପୂଜାକୁ ଲକ୍ଷ୍ମୀଙ୍କର ପ୍ରିୟଫୁଲ ହେଲା ପଦ୍ମଫୁଲ ତାକୁ ଆମେ ପଦ୍ମଫୁଲ ଦେଇଥାଉ ତାପରେ ହେଲା ଆମର ଅକ୍ଷିତୃତୀୟା ଅକ୍ଷି ତୃତୀୟାରେ ଆମର ଅ ଅକ୍ଷିପୂଜାହୁଏ ଯେଉଁ ଗୁଡ଼ାକି ତୃତୀୟାରେ ପଡ଼େ ଅ ଶୁକ୍ଳପକ୍ଷ ତୃତୀୟାତିଥିରେ ପଡ଼େ ସତ୍ୟଯୁଗରେ ପ୍ରଥମେ ଅକ୍ଷି ମୁଠି ଯେଉଁ କୃଷକମାନେ ଅକ୍ଷିମୁଠି ନେଇକି ପୂଜାକରନ୍ତି ତାପରେ ଅକ୍ଷି ତୃତୀୟାରେ ମଧ୍ୟ ରଥ ଯେଉଁ କାଠ ରଥନିର୍ମାଣ ପାଇଁ ଯେଉଁ କାଠ ତିଆରି ହୁଏ ତାହା ପୂଜା ହୁଏ